ହଁ ବାଇକ ଚଲାଇବା ମୋ ମୋତେ ବହୁତ ପସନ୍ଦ ଲାଗିଥାଏ ଏବଂ ମୋତେ ଲମ୍ବା ରାସ୍ତାରେ ଯିବା ପାଇଁକା ଅତି ବଢ଼ିଆ ଲାଗିଥାଏ ସେଥିପାଇଁକା ମୁଁ ବର୍ତ୍ତମାନ ଏହି ମାସଠାରୁ ବାହାରିଛି ଯେ ଭାରତ ଯାତ୍ରା କରିବା ପାଇଁ ଭାରତର ସବୁ ରାଜ୍ୟକୁ ଯିବି ଏବଂ ସେଠାରେ ଦର୍ଶନୀୟ ସ୍ଥାନ ଗୁଡ଼ିକ ଦେଖିବି ଏବଂ ତାର ସଂସ୍କୃତି ତାର କିପରି ସେହି ଅଞ୍ଚଳରେ କିପରି ଭାଷା ଏବଂ ସେଠାର ସେଠାର ଚଲି ଚାଲିଚଲଣ କିପରି ତାହା ମୁଁ ଅନୁଭବ କରିବି ଏବଂ ମୋର ଅଧିକ ଉପାୟ ଅଛି ଯେ ମୁଁ ଏହି ମାସରେ ଯେମିତି ହେଲେ ମୁଁ ଭାରତ ଭ୍ରମଣରେ ବାହାରିବି ଏବଂ ମୋ ପ୍ରିୟ ବାଇକ ସାଙ୍ଗରେ ହିଁ ମୁଁ କେବଳ ହିଁ ଯିବି